ଗ୍ରାମୀଣ ସମୁଦାୟରେ ସଫଳ ବ୍ୟବସାୟ କହିଲେ ସାଧାରଣତଃ ଆମର କି ତେଜରାତି ଦୋକାନକୁ ମଧ୍ୟ କୁହାଯାଏ କିଛି ଲୋକ ଜଳଖିଆ ଦୋକାନ ମଧ୍ୟ କରନ୍ତି ତେଜରାତି ଦୋକାନରେ କଣ ନା ଗାଁ ଗହଳି ଲୋକ ତ ବାହାରେ ଯାଇକି ପଇସା ପତର ନଥାଏ ବେଶୀ ଦାମିକିଆ ଜିନିଷକି ବହୁତ ଗୁଡ଼ିଏ କିଣି ପାରନ୍ତିନାହିଁ ତେଣୁ ଗାଁ ଗହଳି ଯେଉଁ ତେଜରାତି ଦୋକାନ ସେ'ଠି ଯାଇକି ଅଳ୍ପ କିଛି ଆଣିକି ସେମାନେ ନିଜର ପରିବାର ଚଳାନ୍ତି ଆଉ ଯେଉଁ ଜଳଖିଆ ଦୋକାନ କରିବା ଗାଁ ଗହଳିରେ ସାଧାରଣତଃ କୌଣସି ମନ୍ଦିର ପାଖରେ ହେଲା କୌଣସି ପର୍ଯ୍ୟଟନ କ୍ଷେତ୍ର ହେଲା ଗାଁରେ କୌଣସି ଲୋକ ସେ'ଠି ଯାଇଁ ଜଳଖିଆ ଦୋକାନ ବରା ପିଆଜି ଦୋକାନ ମଧ୍ୟ କରି ସଫଳ ଭାବରେ ରହିପାରିବେ ଏବେ ଏକ ସଫଳ ବ୍ୟବସାୟ ହେଉଛି ଗୁପଚୁପ ବେପାର ଯେଉଁଟା କି ସାଧାରଣତଃ କଲେଜ ପିଲାମାନେ ବହୁତ ପସନ୍ଦ କରନ୍ତି ଗାଁ ଗହଳି ଲୋକମାନେ ବର୍ତ୍ତମାନ ଗୁପଚୁପ ଶିଖିକି ସେମାନେ ଯାଇକି କଲେଜ ପାଖରେ ହେଉ କି ସ୍କୁଲ ପାଖରେ ହେଉ ସେ'ଠି ମଧ୍ୟ ଭଲ ବ୍ୟବସାୟ କରିକି ନିଜ ପରିବାର ପୁରା ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି